ଆମେ ଜାଣିଅଛୁ ଯେ ଅନେକ ଋତୁରେ ରୋଗ ହବାର ସମ୍ଭାବନା ରହିଥାଏ ଯେପରିକି ଆମକୁ ଗ୍ରୀଷ୍ମ ଋତୁରେ ଅଂଶୁଘାତ ହୋଇଥାଏ ଯାହାଦ୍ୱାରା ଅଂଶୁଘାତ ହବା ଦ୍ୱାରା ମନୁଷ୍ୟମାନଙ୍କର ଗରମ ତାପମାତ୍ରା ବଢ଼ିବା ଦ୍ୱାରା ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ଯାହା ଆମେ ଅଂଶଘାତରୁ ବଞ୍ଚିବା ପାଇଁ ମୁଖ୍ୟତଃ ଆମେ ଖରା ମାସରେ ବାହାରକୁ ବାହାରିବା ନାହିଁ ଏବଂ ଭଲକି ପାଣି ବ୍ୟବହାର କରିବା ଏବଂ ଆମେ ବିଭିନ୍ନ ପ୍ରକାରେ ବାହାରକୁ ଗଲେ ଛତା ବ୍ୟବହାର କରିବା ଦ୍ୱାରା ଆମକୁ ଅଂଶୁଘାତ ହୋଇନଥାଏ ଏବଂ ବର୍ଷା ବର୍ଷା ବର୍ଷା ଦିନରେ ଆମକୁ ଅନେକ ପ୍ରକାର ରୋଗ ହୋଇଥାଏ ଯେପରିକି ଟାଇଫଏଡ଼ ବର୍ଷା ଦିନରେ ଝାଡ଼ା ବାନ୍ତି ଜ୍ୱର ମ୍ୟାଲେରିଆ ସେହିପରି ଅନେକ ରୋଗ ହୋଇଥାଏ ବର୍ଷା ଋତୁରେ ଯାହାଦ୍ୱାରା ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ି ଯାଇଥାଏ ସ୍ୱାସ୍ ଏହିସବୁ ପ୍ରତିରୋ ଏହିସବୁ ରୋଗକୁ ପ୍ରତିରୋଧ କରିବା ପାଇଁ ଆମେ ମୁଖ୍ୟତଃ ମେଡ଼ିକାଲ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯିବା ଉଚିତ ତାହା ଦ୍ୱାରା ମେଡ଼ିସିନ୍ ଖାଇବା ଉଚିତ ଏବଂ ସମସ୍ତ ପ୍ରକାର ଚିକିତ୍ସା କରିବା ଦ୍ୱାରା ଆମେ ଭଲକି ରହିପାରିବା ଏବଂ ଶୀତ ଦିନର କଥା କହିବାକୁ ଗଲେ ଶୀତ ଦିନରେ ଆମକୁ କାଶ ଥଣ୍ଡା ଶୀତ ଦିନ ଥଣ୍ଡା ଏପରିକି ଅନେକ ପ୍ରକାର ରୋଗ ହୋଇଥାଏ ଯାହାଦ୍ୱାରା ଆମେ ବିଭିନ୍ନ ପ୍ରକାର ସମସ୍ୟାରେ ସମ୍ମୁଖୀନ ହୋଇଥାଉ ଯାହାଦ୍ୱାରା ଏହିସବୁ ଚିକିତ୍ସା ଆମେ ଏହିସବୁ ମୁଖ୍ୟତଃ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଇ ବୁଝି ତା'ର ନିରୀକ୍ଷଣ କରିବା ଉଚିତ